ହ୍ୟାଲୋ ମୁଁ ଯେଉଁ ଗାଡ଼ି ମୋ ବ୍ୟକ୍ତିଗତ କାମରେ ଭଡ଼ା ନେଇଥିଲି ସେଇ ଗାଡ଼ି ମୁଁ ଭଡ଼ାରେ ଯିବା ସମୟରେ ବହୁତ ହଇରାଣର ଅସୁବିଧା ସମ୍ମୁଖୀନ କଲି ଏଇ ଗାଡ଼ିଟି ମୋର ସିଟ୍ ଗୁଡ଼ିକ ଚିରା କାର୍ ରାସ୍ତାରେ ଗଲାବେଳେ ବହୁତ ସମୟରେ ଥକି ଯାଉଛି ଲାଗୁଛି ଯେମିତି ମୁଁ ଗାଡ଼ିରେ ଯାଉନାହିଁ କେଉଁ ସାଇକଲ୍ କିମ୍ବା କେଉଁ ବାଇକ୍ରେ ଯାଉଛି ଏଣୁ ଏଇ ଗାଡ଼ିରେ ଗାଡ଼ିଟି ସମ୍ପୂର୍ଣ ଭାବରେ ଗଲାବେଳେ ବହୁତ ହଇରାଣ ଦେଉଥିଲା ତେଣୁ ତୁମେ ଏଇ ଗାଡ଼ି କିପରି ଭାବରେ ପରିବର୍ତ୍ତନ ହୋଇପାରିବ ଆଉ ମୋ'ର ଯେଉଁ ହଇରାଣ ହରକତ ହେଲି ଏହାର କିପରି ଭାବରେ ତୁମେ ଆର ପୂରଣ କରି ପାରିବ ମୋତେ କହିବକି ଗାଡ଼ିଟି ବହୁତ ଭାବରେ ହଇରାଣ ଦେଇଚି ମୋତେ ମୁଁ ଠିକ ସମୟରେ ଯାଇପାରିଲିନି ଠିକ ସମୟରେ ପହଞ୍ଚିପାରିଲିନି କଣ କରିବି ଗଲାବେଳେ ପୁଣି ପଙ୍କ୍ଚର ଗଲାବେଳେ ପୁଣି ଗାଡ଼ିଟି ଧଡ଼ ଧଡ଼ ଧଡ଼ ଧଡ଼ ହେଉଛି ଏବେ କେମିତିବି ମୁଁ ଠିକରେ ଯିବି ମୁଁ ଭାବିଲି ଏଇ ଗାଡ଼ିଟି ନେଇକି ବହୁତ ହଇରାଣ ହେଇଗଲି ଭାବୁଛେ କେବେବି ମଧ୍ୟ ଏପରି ଗାଡ଼ି ଆଉ ଥରେ ଭଡ଼ାରେ ନେବି ନାହିଁ କଣ କରିବି